ବାଳକ ବାଳିକା ଖେଳ କରିବା ପାଇଁ ସେମିତି କିଛି ଫରକ ନାହିଁ କାରଣ ଯେଉଁ ଖେଳ ବାଳକ ଖେଳିପାରିବ ବାଳିକା ମଧ୍ୟ ସେ ଖେଳ ଖେଳିପାରିବ ଧରାଯାଉ କବାଡ଼ି ଖେଳ ଉଭୟ ବାଳିକା ଖେଳନ୍ତି ବାଳକ ବି ଖେଳନ୍ତି ଆଉ ଯଦି ଆମେ ଦେଖିବା କେତେଗୁଡ଼ିଏ କେତେଗୁଡ଼ିଏ ଖେଳ ବାଳିକାମାନେ ଖେଳନ୍ତି ଯଥା ରୋଷେଇ ସାମଗ୍ରୀ ସହିତ ସେମାନେ ନିଜ ଘରେ ଖେଳନ୍ତି ଆଉ ସେଇ ରୋଷେଇ ରୋଷେଇ ସରଞ୍ଜାମ ସେମାନେ ନିଜ ଘରେ ଥିବା ବିଭିନ୍ନ ଜିନିଷକୁ ସେମାନେ ଚୁଲି କରି ତାଙ୍କ ବାଡ଼ି ବଗିଚାରେ ମଧ୍ୟ ଖେଳନ୍ତି ଯେଉଁଟାକି ପୁରୁଷ ପୁରୁଷ ଏବଂ ବାଳକମାନେ ସେଠିକି ଯାଆନ୍ତି ନାହିଁ ଆଉ ମଧ୍ୟ କେତେଗୁଡ଼ିଏ ଗାଁରେ ଖେଳ ଅଛି ଯେଉଁଟାକି ସାତଘର ଖେଳ ସେଇ ସାତଘର ଖେଳଟି କେବଳ ବାଳିକା ଖେଳନ୍ତି ଆଉ ବାଳକମାନେ କିତି କିତି ଖେଳ ଖେଳନ୍ତି ଏଇଟା ହେଉଛି ବାଳକ ଓ ବାଳିକାମାନଙ୍କ ମଧ୍ୟରେ ପାର୍ଥକ୍ୟ ରହିଛି